ଜୀବନରେ ଶିକ୍ଷିତ ହେବା ନିହାତି ଆବଶ୍ୟକ ଶିକ୍ଷିତ ନଥିଲେ ଆମେ ଶିକ୍ଷା ନଥିଲେ ଆମେ କୌଣସି କ୍ଷେତ୍ରରେ ଅଗ୍ରଗତି କରିପାରିବା ନାହିଁ କିଛି ଜିନିଷ ଆମେ ଜାଣିପାରିବା ନାହିଁ ଶିକ୍ଷିତ ନଥିଲେ ଆମେ ଶିକ୍ଷିତ କହିଲେ ମାନେ କା ଅନ୍ଧ ଆଉ କାଲା ସାଙ୍ଗରେ ଆମେ ସମାନ ହେଇଯାଇଥିବେ ଆମେ କୌଣସି ଗୋଟେ ଜିନିଷ କେଉଁଠି ଲେଖା ହେଇଥିବ ଆମେ ତାହା କିଛି ବୁଝିପାରିବାନାହିଁ କଣ ଗୋଟେ ଲେଖା ହେଇଛି ଆମେ ତାକୁ ଅନ୍ୟର ଆମର ସାହାଯ୍ୟ ନବାକୁ ପଡ଼ିବ ଆମେ ଅନ୍ୟଜଣଙ୍କୁ ପଚାରିବାକୁ ପଡ଼ିବ ଏଇଟା କ'ଣ ଲେଖା ହେଇଛି ବୋଲି ଆମେ ସେ ଜାଗାର ସ୍ଥାନ ଜାଣିପାରିବା ନାହିଁ କି କୌଣସି ଗୋଟେ ଜାଗାକୁ ଯିବାକୁ ହେଲେ ଆମେ ସେ ବସ୍ରେ ତା'ର କେଉଁ ବସ୍ରେ ଆମେ ଯିବାକୁ ପଡ଼ିବ ତାକୁ ମଧ୍ୟ ଆମେ ଜାଣିପାରିବା ନାହିଁ ସେ ବସ୍କୁ ଅନ୍ୟ ଲୋକଙ୍କର ଆମେ ସାହାୟତା ନେବା ଶିକ୍ଷା ମଣିଷ କ୍ଷେତ୍ରରେ ନିତ୍ୟାନ୍ତ ଆବଶ୍ୟକ ଶିକ୍ଷା ନଥିଲେ ମଣିଷ କୌଣସି କ୍ଷେତ୍ରରେ ବହୁ ସମସ୍ୟାର ସମ୍ମୁଖୀନ ହେବ ଏବଂ ଅଶିକ୍ଷିତ ଯୋଉଁମାନେ ରହିଛନ୍ତି ଲୋକ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି ସପୋଜ୍ କହିଲା କହିବାକୁ ଗଲେ ଆମର ଆମର ବିଶେଷକରି ନାରୀମାନେ ହିଁ ଅଶିକ୍ଷିତ ହେଲେ ସେମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି କୌଣସି ତା' ସେମାନଙ୍କୁ ଗୋଟେ ସ୍ଥାନକୁ ଡାକି ନିଆହେଲେ ସେମାନେ ସେ ସ୍ଥାନକୁ କାହିଁକି ଯାଉଛନ୍ତି କି ମାନେ ସେ ସ୍ଥାନର ଜାଗାର ନାଆଁ କ'ଣ ସେଇଟାରେ କ'ଣ ଲେଖାହେଇଛି ନିତ୍ୟାନ୍ତ ଜାଣିବା ଆବଶ୍ୟକ ଯଦି ସେମାନେ ସେହି ବିଷୟରେ କିଛି ଜାଣିନଥିବେ କିଛି ତାଙ୍କୁ କିଛି ଜଣାନଥିବ ତା'ହେଲେ ସିଏ ବହୁତ ଅସୁବିଧାରେ ସମ୍ମୁଖୀନ ହେଇବି ପଡ଼ିବେ